ଓଡ଼ିଶାରେ ବି ଓଡ଼ିଶାରେ ବାସ କରାଯାଇଥିବା ବିଭିନ୍ନ ଧର୍ମ କିପରି ପରସ୍ପର ସଂସ୍କୃତି ବି ବିନିୟ ବ୍ୟତି ଅଲୋଚନା କର ଆମ ଗାଈଁରେ ଚମ୍ଭଡ଼ା ଘାସି ଦଲ ଦଲ ଦଳ ବିଷୟ ଅଛି ସଂସ୍କୃତି ବିନା ପରସ୍ପର ସହ ହେଲା ସଂସ୍କୃତିକ ଆମ ଗାଈରେ ଚମ୍ହରା ଚମ୍ହରା